ମୋର ନାମ ଚିତ୍ତାନନ୍ଦ ନାୟକ ମୋ' ବାପାଙ୍କ ନାମ ଶଙ୍କର୍ଷଣ ନାୟକ ଆଉ ମୋ' ମାଆଙ୍କ ନାମ ରୁକ୍ମିଣୀ ନାୟକ ଏବଂ ମୋର ଗ୍ରାମର ନାମ କିରାଶିରା ମୁଁ କିରାଶିରା ଗ୍ରାମରେ ଛୋଟରୁ ବଡ଼ଟିଏ ହୋଇଛି ମୋତେ ମୋ' ଗାଁ ବହୁତ ଭଲଲାଗେ ମୁଁ ମୋର ପ୍ରଥମ ଶିକ୍ଷା ଆମ ଗାଁ ବିଦ୍ୟାଳୟ କିରାଶିରା ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ କଲି ମୁଁ ସେତେବେଳେ ସ୍କୁଲ୍ରେ ବହୁତ ଭଲ ପଢ଼ୁଥିଲି ମୋତେ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ବହୁତ ଭଲ ପାଉଥିଲେ ଆମ ସ୍କୁଲ୍ରେ ପ୍ରଥମରୁ ପଞ୍ଚମ ପଢ଼ିସାରିଲା ପରେ ଛଅରୁ ଦଶମ ପର୍ଯ୍ୟନ୍ତ ମୁଁ ଦହ୍ୟା ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କଲି ମୁଁ ସ୍କୁଲ୍ରେ ପଢ଼ିବା ସମୟରେ ବହୁତଗୁଡ଼ିଏ ଖେଳ ପ୍ରତିଯୋଗିତାରେ ଭାଗ ନେଉଥିଲି ମୁଁ ବହୁତ ପ୍ରତିଜାଗାରେ ପ୍ରତିଯୋଗିତାରେ ଉପକୃତ ମଧ୍ୟ ହୋଇଛି ଦଶମ ସରିଲା ପରେ ମୁଁ ସୋନପୁର ମହାବିଦ୍ୟାଳୟରେ ନାମ ଲେଖାଇଲି ସବୁ ଦିନ କଲେଜକୁ ସାଇକେଲ ଯିବା ଆସିବା କରେ କାରଣ ମୁଁ ଜଣେ ବହୁତ ଗରିବ ପିଲା ବହୁତ ଅଭାବ ଅନଟନରେ ବଢ଼ିଛି ବର୍ତ୍ତମାନ ମୁଁ ଅଧିକ ପାଠ ନପଢ଼ି ରୋଜଗାର କରୁଛି ଗାଁରେ ଏକ ଛୋଟ ଟିଉସନ କରି ଭଲ ଦୁଇ ପଇସା ରୋଜଗାର କରି ବାପା ମା'ଙ୍କୁ ପୋଷୁଛି ଘରର ଆର୍ଥିକ ଅଭାବରେ ସାହାଯ୍ୟ କରୁଛି ଏବଂ ବର୍ତ୍ତମାନ ମୁଁ ବହୁତ ଖୁସି ଅର୍ଜନ କରୁଛି ଛୋଟମାନଙ୍କୁ ପଢ଼ାଇ ମୁଁ ବହୁତଟିଏ ସ୍ନେହ ମମତା ଅର୍ଜନ କରିଛି